ଆମେ ସବୁ ଜଗତସିଂହପୁର ଜିଲ୍ଲା ଭଳି ଗୋଟେ ଭଲ ଜିଲ୍ଲାରେ ରହୁଛୁ ସତ ତଥାପି ଏ ଜିଲ୍ଲାରେ ବି କିଛିଟା ଏମିତି ଜେଗା ଅଛି ଯେଉଁଟାକି ଗୋଟେ ଛୋଟ ବସ୍ତି ଭଳି ରହିଯାଇଛି ସେଠି ଆଜି ବି ସବୁତିକ ଭଲ ଜିନିଷ ପହଞ୍ଚି ପାରିନି ଯେମିତିକି ନେଟୱାର୍କ୍ ପହଞ୍ଚି ପାରିନି କେତକ ଜାଗା ଅଛି ଯେଉଁଠି ତ ଫୋର୍ ଜି ନେଟୱାର୍କ୍ ବି ଆଜି ଯାଏଁ ଠିକ୍ସେ ପହଞ୍ଚି ପାରିନି ଆଉ କିଛିଟା ଯାହା ଟିକେ ଉନ୍ନତମାନ ସେଠି ଆଜି ଯାଏଁ ଫାଇବ୍ ଜି ନେଟୱାର୍କ୍ ପହଞ୍ଚି ପାରନି ତ ସେସବୁ ଜେଗାରେ ଆଜି ଲୋକମାନେ ବହୁତ ହଇରାଣ ହେଉଛନ୍ତି ନେଟୱାର୍କ ତ ଏତିକି ଯାହାହେଉ ଭଲସେ ତ ଚଳିଯିବ ବଟ୍ ଆହୁରି ବି ଏମିତି ଦୁର୍ଗମ ଅଞ୍ଚଳ ଅଛି ଯେଉଁଠି ଛୋଟ ଛୋଟ ସମ୍ବଳରେ ମଧ୍ୟ ବହୁତ ପ୍ରୋବ୍ଲେମ୍ ରହୁଛି ଯେମିତି ଗୋଟେ ଗୋଟେ ଜାଗାରେ ଲୋକମାନେ ଠିକ୍ସେ ଖାଇବାକୁ ପାଉନାହାନ୍ତି ଆଉ କିଛିଟା ଜାଗା ଅଛି ଯେଉଁଠି ଲୋକମାନେ ଠିକ୍ସେ ଜାଳେଣି ବି ପାଉନାହାନ୍ତି ତ ଆଉ ବି କିଛିଟା ଜେଗା ଅଛି ଯେଉଁଠି ଲୋକମାନେ ପାଣି ବି ପାଉନାହାନ୍ତି ବହୁତ ଦୂର ଯାଏଁ ଯାଉଛନ୍ତି ପାଣି ଆଣିବା ପାଇଁ ତ ସେସବୁ ଜାଗାରେ ତ ଠିକ୍ ଅଛି ଆଉ ପୁଣି ଏମିତି ଜାଗା ବି ଅଛି ଯେଉଁଠି ରାସ୍ତା ବି ଭଲ ନାହିଁ ଯେଉଁଠି ଠିକ୍ସେ ରାସ୍ତା ବି କିଛି ନାହିଁ କାଦୁଅ ରାସ୍ତା ସେ କାଦୁଅ ରାସ୍ତାରେ ପଶିକି ଛୋଟ ଛୋଟ ଛୁଆମାନେେ ସବୁ ସ୍କୁଲ୍ ଯାଉଛନ୍ତି ସ୍କୁଲରେ ଯାଇକି ପାଠ ପଢ଼ୁଛନ୍ତି ବହୁତ କିଛି ଆଜି ଯାଏଁ ପ୍ରୋବ୍ଲେମ୍ ଅଛି ଆଉ ସେତିକି ନୁହେଁ ଏମିତି ବି ଗୋଟେ ଗୋଟେ ଜାଗା ଯେଉଁଠି ଆଜି ଯାଏଁ ସ୍କୁଲ୍ ବି ତିଆରି ହେଇପାରିନି ମେଡ଼ିକାଲ୍ ତିଆରି ହେଇପାରିନି ଡାକ ଘର ତିଆରି ହେଇପାରିନି ବହୁତ ପ୍ରୋବ୍ଲେମ୍ ଅଛି ଜଗତସିଂପୁର ଜିଲ୍ଲା ଭଲ ହେଇଥାଇ ପାରେ ତା' ଭିତରେ ବି ବହୁତ ଛୋଟ ଛୋଟ ଜେଗା ଅଛି ଦୁର୍ଗମ ଅଞ୍ଚଳ ଅଛି ଯେଉଁଠି ଏମିତି ସବୁ ବି ପ୍ରୋବ୍ଲେମ୍ ରହୁଛି